ହଁ କିଏ ସ୍ମିତାରାଣୀ ରାଉତ ହଁ ମୋର ଟିକିଏ ଯେଉଁ ଲାଟ୍ରିନ୍ ଲାଟ୍ରିନ୍ କାମ ହବ ତ ପାଇପ୍ ପାଇଫ ଦରକାର ମୁଁ ମହା ଗୋଟେ ଫାକ୍ଟ୍ରିର ମୁଁ ଟେଣ୍ଡର ଆଣିଛି ସେଇଠି ପାଇପ୍ ବହୁତ ଦରକାର ମୋ ପାଖେ ବେଶୀ ପଇସାପତର ନାହିଁ

ହଁ ହଁ ହଉ ମ୍ୟାଡ଼ାମ୍ ମ୍ୟାଡ଼ାମ୍ ମୁଁ ଲକ୍ଷେ ଟଙ୍କା ଦେବି ହଁ ହଁ ମୁଁ ଲକ୍ଷେ ଟଙ୍କା ଦେବି ଚାରି ପାଞ୍ଚ ଲକ୍ଷ ଟଙ୍କା ବାକି ରହିବ ମ୍ୟାଡ଼ାମ୍ ହଁ ହଉ ହଉ ମ୍ୟାଡ଼ାମ୍ ଭଲ ପାଇପ୍ ଦେବେ କାରଣ ଗଭର୍ଣ୍ଣମେଣ୍ଟର କାମ ନା ଏ ନାଇଁ ତ ଦାମ୍ ନହେଲେ ଫେରେଇଦେବି ଖ ଖରାପ ଦେଲେ ନହେଲେ ଫେରେଇଦେବି ମ୍ୟାଡ଼ାମ୍ ହଉ ମ୍ୟାଡ଼ାମ୍ ମୁଁ କେତେବେଳେ ଯାଇକି ତାହେଲେ ଦେଖିବି ଆଉ ସନ୍ଧ୍ୟାବେଳେ ତ ରହିବେ ତ କେତେ ଟାଇମ୍ ହ ହଉ ହଉ ହଉ ତାହେଲେ ମୁଁ ଯିବି ଆଉ ହଉ ରଖୁଛି ହଁ ହଁ